ହ୍ୟାଲୋ କିଏ କହୁଥିଲେ କି ମୁଁ ସୁମତୀ ଟିଚର୍ କହୁଥିଲି କ'ଣ କାମ ଥିଲା ଏହି କୋଡ଼ିଏ ତିରିଶରୁ ଷ୍ଟାର୍ଟ ହେବ ତୁମେ ଏକ ତାରିଖରୁ ଆସିବ ତୁମର ରୋଲ୍ ନମ୍ବର୍ ଯେବେ ଥିବ ତୁମର ମାର୍କ ଅନୁସାରେ ରୋଲ୍ ନମ୍ବର୍ ବାହାରିବ ତୁମେ ସେ ଡେଟ୍ରେ ଆସିକିରି ପହଞ୍ଚିବ ହଁ ହଁ ଫୋନ୍ ଯିବ ହଁ ପୁରା ଭଲ ସୁବିଧା ଯେଉଁ କୁ ଦୁଇ ଦୁଇଟା ସାର୍ ଅଛନ୍ତି ହଁ ସବୁ ସୁବିଧା ଅଛି ସେଇଟା ହଷ୍ଟେଲ୍ ପୁରା ବଡ଼ ପୁଅ ପିଲାକୁ ଏଲାଓ ନାହିଁ ସେଇଠି କରେଣ୍ଟ ସବୁ ସୁବିଧା ଅଛି ସେଇଠି ହଁ ହଁ ତୁମ ଫୋନ୍ କରି ସଫା କରିବାକୁ ହେଲେ ପଡ଼ିବନି ସବୁ ପୁରା ସଫା ଅଛି ଭଲ ସକାଳୁ ଖରାବେଳେ ସନ୍ଧ୍ୟା ବେଳେ ରାତିକି ସବୁ ଦିଆ ଯାଉଛି ନା ନା ମିଡ଼ିୟମ୍ ପୁରା ନର୍ମାଲ୍ରେ ମସଲା ମସଲି ବେଶୀ ନାହିଁ ହଁ ହଁ ଆମର ସବୁ ଟିଚର୍ ସବୁ ଭଲ ଅଛନ୍ତି ମୁଁ ତୁମକୁ ପିଲା ଭଳିଆ ଦେଖିବେ

ହଉ ମୁଁ କାଲିକି କଲ୍ କରିବି ରଖ